ଦିନେ ଆମ ଘରକୁ ମୋ ସ୍ୱାମୀଙ୍କର ଦଶଜଣ ସାଙ୍ଗ ହଠାତ କିନା ଆସିକରି ପହଞ୍ଚିଗଲି ସେତେବେଳେ ଦିନ ବାରଟା ବାଜିିଥାଏ ମୋର ବି ଘରେ ମୋ ଶାଶୁ ଶ୍ୱଶୁର ପାଇଁ ରୋଷେଇ ସରିଯାଇଥାଏ ତାଙ୍କୁ ଦେଖି କରି ମାନେ ମୁଁ ଭାବିପାରୁନି କ'ଣ କରିବାକୁ ପଡ଼ିବ ଚ୍ୟାଲେଞ୍ଜ ଦଶ ଜଣ ଆସୁଛନ୍ତି ଖରାବେଳ ଟାଇମ୍ କ'ଣ କରିବି ଶୀଘ୍ର ହେବା ପାଇଁ ମୁଁ ଚେଷ୍ଟା କଲି କ'ଣ କରିବି ଖାଇବା ପାଇଁ ସେଥିପାଇଁକି ମୋର ରୋଷେଇ ଘରକୁ ଯାଇ କିରି ଶୀଘ୍ର ଭାବେ ମୁଁ ଆଗ ଅରୁଆ ଭାତ ଭାବିଲି ଅରୁଆ ଭାତ ଗୋଟେ ପଟେ ବସାଇଦେଲି ଆଉ ଗୋଟେ ପଟେ ଗ୍ୟାସରେ କ'ଣ କଲି ସାଧା ଡାଲି ବସାଇଲି ଡାଲିରେ ଆଳୁ ପକାଇକି ସିଝାଇ ଦେଲି ଯେହେତୁ ଭାତଟା ଜଲଦି ବୋଲି ବହୁତ ଟେଷ୍ଟ ଲାଗିବ ବୋଲି ତା' ଦେହରେ ଟିକେ ଅନପୂର୍ଣ୍ଣା ପତ୍ର ପକାଇଲି ଟିକେ ଲୁଣ ପକାଇ କିରି ଭାତଟା ଜଲଦି କରିଦେଲି ଭାତଟା ଗାଳି ସଇଲା ପରେ ତା' ଦେହରେ ଘିଅ ଟିକେ ଲେମ୍ବୁ ଟିକେ ଚୁପୁଡିକି ଭାତଟା ରଖିଦେଲି ଆରେ ସାଧା ଡାଲି ବା ପ୍ଲେନ୍ ଡାଲି କଲି ଆଳୁଟା କାଟିଦେଲି କିଛି ମୋ ଫ୍ରିଜ୍ରେ ଥିଲା ପନିର ସାଙ୍ଗେ ସାଙ୍ଗେ ତେଲ ଗରମ କରିକି ପନିରଟା ବି ମୁଁ କରିଦେଲି ଆଳୁ ସିଝା ଆଳୁ ଥିଲା ଯେହେତୁ ପନିରଟା ଜଲଦି ହେଇଗଲା ଭାତ ଡାଲି ଆଉ ପନିର ଆଉ ଘରେ ବି ଥିଲା ଆମର କାକୁଡ଼ି ଥିଲା କାକୁଡ଼ି ସାଲାଡ଼ କଲି ଆଉ ଆମର ଗୋଟେ ବାରି ଅଛି ବାରି ବି ଶାଗ ଥିଲା ଶାଗ ଆଣି କରି ବି ମୁଁ ଶାଗଟା ବି ଭାଜି ଦେଇପାରିଲି ଡାଲି ଛୁଙ୍କ କଲା ଭିତରେ ଆଉ ଗୋଟେ ପଟ ଗ୍ୟାସରେ ମୁଁ ଶାଗଟା ବି ଭାଜି ଦେଲି ଭାତ ଡାଲି ଆଉ ପନିର ଶାଗ ଭଜା ଆଉ କାକୁଡ଼ି ସାଲାଡ଼ ଆଉ ଏଟା ପାଇଁ ଗୋଟେ ଚ୍ୟାଲେଞ୍ଜ ଥିଲା କିନ୍ତୁ ଦଶ ଜଣ ଆସିଛନ୍ତି କେମିତି ଖାଇ ପିଇକି ଯିବେ ସେମାନେ ଖାଇଆକୁ ଦେଲି ଏମିତିରେ ମୁଁ ଭଲ ରୋଷେଇ କରେ ତା'ପରେ ବି ସେଦିନ ତରତରରେ ଏତେ ଭଲ ରୋଷେଇଟା ହଉ ମୁଁ କେବେ ହେଟା ଭାବିନଥିଲି ତାକୁ ଦଶ ଜଣ ତାଙ୍କ ସାଙ୍ଗ ଖାଇକି ବହୁତ ମୋତେ ପ୍ରଶଂସା କଲେ ସେ ରୋଷେଇଟା ବହୁତ ଭଲ ହେଇଛି କେବେ ଆଶା କରିନଥିଲି ଯେ ଏମିତି କିଛି ରୋଷେଇ ମୁଁ ଭଲ କରିପାରିବି ଆଉ ଏମିତି ଯେହେତୁ ଆଉ କିଛି ବି କରିପାରୁନଥାନ୍ତୁ ଆମ ଘର ପାଖରୁ ହୋଟେଲ ବହୁତ ଦୂର ଥିଲା ସେଥିପାଇଁ ହୋଟେଲ କିଛି ନ ଆଣି କରି ଘରେ ଚେଷ୍ଟା କର କେମିତି ସବୁ ଜିନିଷ ଭଲ କରି ଖାଇବାକୁ ଦେବା ପାଇଁ ସେଥି ନେଇ କରି ମୁଁ ଯାହା ତାଙ୍କ ମୋର ଗୋଟା ସେଇଟା ଗୋଟେ ମୋ ଜୀବନ ଗୋଟେ ଚ୍ୟାଲେଞ୍ଜ ଥିଲା ଆଉ ସମସ୍ତେ ଖାଇ କରି ଭଲରେ ଗଲେ କି ତରକାରୀ ବହୁତ ବି ଭଲ ହେଇଥିଲା ସମସ୍ତେ ଖୁସି ହେଲେ ଆଉ ସମସ୍ତେ ଭଲ ବି କହିଲେ ସେଥି ନେଇ କରି ଗୋଟେ ମୋର ଜୀବନ ଚ୍ୟାଲେଞ୍ଜ ଥିଲା